କାର୍ଯ୍ୟ ଏକ ରେଷ୍ଟୁରାଣ୍ଟ୍ରେ ଟେବଲ୍ ଉପଲବ୍ଧତା ଭୋଜନ ସୁବିଧା ସମ୍ଭବ ଉପଲବ୍ଧ ସମୟ ବିଷୟରେ ଯାଞ୍ଚ କରନ୍ତୁ ଘଟଣାରେ ରୂପରେଖ ଆପଣ ଆପଣଙ୍କର ପରିବାର ସାଙ୍ଗମାନଙ୍କ ସହିତ ଏହି ରେଷ୍ଟୁରାଣ୍ଟ୍କୁ ଯିବାକୁ ଚାହାଁନ୍ତି ତେଣୁ ସମୟ ଟେବଲ୍ ଉପଲବ୍ଧତା ପାର୍କିଂ ରେଷ୍ଟୁରାଣ୍ଟ୍ ବନ୍ଦ ହେବା ସମୟ ବିଷୟ ପଚାରି ବୁଝନ୍ତୁ ଆମେ ଯଦି ଗୋଟେ ରେଷ୍ଟୁରାଣ୍ଟ୍ ଯିବା ବା ଅର୍ଡ଼ର କରିବା ସେଇଠି ପୁରା ଖାଇବା ଭଲ ଥିବା ଦରକାର ଆଉ ପାର୍କିଂ ଥିବା ଦରକାର ଆମେ ସମସ୍ତେ ଯେମିତି ଗଲେ ସୁବିଧା ଯୋଗାଉ କଷ୍ଟମର୍କୁ ଯେମିତି ଭଲ ବ୍ୟବହାର କରିବା ଦରକାର ସେମିତି ହେଲେ ରେଷ୍ଟୁରାଣ୍ଟ୍କୁ ଗଲେ ଭଲ କିନ୍ତୁ ବ୍ୟବହାର ଭଲ ନଥିବ ବଟ୍ ଖାଇବା ଭଲ ନଥିବ ବାସି ଖାଦ୍ୟ ଦେଇଦଉଥିବେ ଏମିତି ହେଲେ ଭଲ ଲାଗିବନି ବଟ୍ ଆଜିକାଲି ବଡ଼ ବଡ଼ ରେଷ୍ଟୁରାଣ୍ଟ୍ରେ ବହୁତ ପ୍ରୋବ୍ଲେମ୍ବି ହୁଏ କହିହବନି ସବୁ ରେଷ୍ଟୁରାଣ୍ଟ୍ ଭଲ ଥିବ ବୋଲି ଅଲଗା ରେଷ୍ଟୁରାଣ୍ଟ୍ ମାନଙ୍କୁ ମାନେ ଖାଦ୍ୟ ବି ବାସି ଦେଇ ଦଉଛ ଫ୍ରିଜ୍ରେ ରଖିକି ଏମିତି ହେଲେ ଦେହ ଖରାପ ହବ ପେଟ ଖରାପ ହେଇ ଛାଡ଼ା ହେଇଯିବ ସେଇଥିପାଇଁ ଲୋକମାନେ ଜାଣିବା ଦରକାର ସେଇଠି ଭଲ ହେଉଛି କି ନାହିଁ ଏ ବିଷୟରେ ବୁଝିକି ଯିବା ଦରକାର